ହଁ ମୁଁ ଆସିଛି ଆଜ୍ଞା ଟିକିଏ ଦୋକାନରୁ କିଣିବା ପାଇଁ ଗଜଲକ୍ଷ୍ମୀ ପୂଜା ଅଛି ତ କେଉଁ କେଉଁ ବ୍ରାଣ୍ଡ୍ର ଶାଢ଼ୀ ଅଛି ଟିକିଏ ଦେଖାଇବେ ଭଲ ବ୍ରାଣ୍ଡ୍ର ଶାଢ଼ୀ ଅଛି

ମତେ ଟିକିଏ ବନାରସୀ ଶାଢ଼ୀ ଉପରେ ଦେଖାନ୍ତୁ ଦେଖାଉନାହାନ୍ତି କେତେଟା ଦେଖାନ୍ତୁ ଏ ନାଲି କଲର୍ଟା ନୁହଁ ଆଉ କ'ଣ କ'ଣ କଲର୍ ଅଛି ଦେଖାନ୍ତୁ ବ୍ଲୁ କଲର୍ ନାହିଁ ବ୍ଲୁ କଲର୍ ନାହିଁ ଟିକିଏ ଦେଖାନ୍ତୁ ବ୍ଲୁ କଲର୍ ହଁ ଦେଖାନ୍ତୁ ବେଶୀ କାମଦାମ ହୋଇନଥିବ ଖାଲି ବର୍ଡ଼ର୍ କାମ ହୋଇଥିବ ଟିକିଏ ଦେଖାନ୍ତୁ ନା ଏଇଟା ଏତେ ଭଲ ଲାଗୁନି ଆଉ କ'ଣ ଅଛି ଟିକିଏ ଦେଖାଇଲେ କଟନ୍ ଉପରେ ବାସନ୍ତୀ ଶାଢ଼ୀ ଫାଡ଼ି କିଛି ଅଛି କି ଦେଖାଇବେ ଟିକିଏ ମୋତେ ଦେଖାନ୍ତୁ ବ୍ଲାଉଜ୍ ପିସ୍ ଥିବାବାଲା ଦେଖାନ୍ତୁ ଦେଖାନ୍ତୁ ଟିକିଏ ହଁ ସାତ ଖଣ୍ଡ ଶାଢ଼ୀ ନେବି

କଲର୍ଗୁଡ଼ା କିଛି ବାଗ ଲାଗୁନି ମୋର ଟିକିଏ ଡିପ୍ କଲର୍ ଦରକାର ଏଗୁଡା ସବୁ ଲାଇଟ୍ କଲର୍ଗୁଡ଼ା ରଖିଛନ୍ତିି ଆଉ କ'ଣ ଅଛି ଟିକିଏ ଦେଖାଉନାହାନ୍ତି ନାଇଁ ମୁଁ ଦୁଇ ତିନିଟା ଦୋକାନ ବୁଲିଲିଣି ଯେ ସମସ୍ତେ କହିଲେ ଆପଣଙ୍କ ଦୋକାନରେ ଭଲ ଭେରାଇଟି ମିଳୁଛି ବୋଲି ସେଥିପାଇଁ ଆସିଲି ଦେଖାନ୍ତୁ ଟିକିଏ ଆପଣ ଆଉ ଟିକିଏ ଆଉ ଟିକିଏ କ'ଣ ଦେଖାନ୍ତୁ ଟିକିଏ ଏଇଟା ଭଲ ଲାଗୁନି କିଛି କଲର୍ଗୁଡ଼ାକ ପାଟ ଉପରେ କିଛି ଅଛି କି ଦେଖାଇବେ ଟିକିଏ ନାଇଁ ମୋତେ ଟିକିଏ ପାଟ ଦେଖାନ୍ତୁ ପାଟ ଟିକିଏ ଦେଖାନ୍ତୁ ମଠା କଲର୍ର ହଁ ମୋତେ ଟିକିଏ ମଠା ହଁ ସମ୍ବଲପୁରୀର ହଉ ଦେଖାନ୍ତୁ ଟିକିଏ ମଠା କଲର୍ ଦେଖାନ୍ତୁ ଛଅ ହଜାର ଭିତରେ ନେବି

ଦୁଇ ତିନିଟା ଯାକ କଲର୍ ମୋତେ ଟିକିଏ ଖୋଲିକି ଦେଖାନ୍ତୁ

ଆଚ୍ଛା ହଉ ମୋତେ ଏଇ ଏଥିରୁ ଗୋଟେ ଏଥିରୁ ଗୋଟେ ଦିଅନ୍ତୁ ଆଉ ମୋତେ ଟିକିଏ ଅଲଗା କ'ଣ ଅଛି ଦେଖାନ୍ତୁ ଖଣ୍ଡୁଆର କ'ଣ ଅଛି କି ଖଣ୍ଡୁଆର ନାଇଁ ଖଣ୍ଡୁଆର କିଛି ଅଛି କି ଖଣ୍ଡୁଆର ଦେଖାନ୍ତୁ ସେ ସମ୍ବଲପୁରୀ ପାଟ ଗୋଟେ ରଖିଦିଅନ୍ତୁ ଏଇଟା ଗୋଟେ ରଖିଦିଅନ୍ତୁ ସିଲେକ୍ସନ୍ ହୋଇଗଲା ଆଉ ଗୋଟେ ଖଣ୍ଡୁଆର କ'ଣ ଅଛି ଦେଖାନ୍ତୁ ନାଇଁ ମୁଁ ଆଉ ଟିକିଏ କଷ୍ଟ୍ର ମାନେ ଲାଟେସ୍ଟ ମଡ଼େଲ୍ର କିଛି ଦେଖାନ୍ତୁ ଲାଟେସ୍ଟ ଡିଜାଇନ୍ ମୋତେ ଦେଖାନ୍ତୁ କିଛି ମେରୁନ୍ କଲର୍ ନାହିଁ କିଛି ହଁ ମେରୁନ୍ କଲର୍ ହଁ ମେରୁନ୍ ମେରୁନ୍ କଲର୍ ଦେଖାନ୍ତୁ ତା ଆଞ୍ଚଲ୍ଟା ବ୍ଲାକ୍ କଲର୍ ହୋଇଥିବ ମେରୁନ୍କୁ ଗ୍ରିନ୍ କମ୍ବିନେସନ୍ଟା ଭଲ ଲାଗିବନି ଆଚ୍ଛା ହଉ କେତେ ଡିସ୍କାଉଣ୍ଟ୍ ଅଛି ମୋତେ କହିଲେ ମୁଁ ଏହି ଦୁଇ ଖଣ୍ଡ ନେବି ଆପଣଙ୍କଠୁ ମୋତେ ଦେଖାନ୍ତୁ ଆଉ ଡିସ୍କାଉଣ୍ଟ୍ କରିବେ

ହଁ ହଉ ଏ ଦୁଇଟା ମୋତେ ପ୍ୟାକ୍ କରିକି ଦିଅନ୍ତୁ ହଉ ହଉ ହେଇଟି ନିଅନ୍ତୁ ପଇସା ରଖନ୍ତୁ